ମୁଁ କୁକୁଡ଼ା ଚାଷ କରିବାକୁ ଭଲ ପାଏ ବିଭିନ୍ନ ପ୍ରକାରର କୁକୁଡ଼ା ଅଛନ୍ତି ଯେମିତିକି ଅଷ୍ଟ୍ରେଲିଆ କୁକୁଡ଼ା ବ୍ରଇଲର୍ କୁକୁଡ଼ା ବନରାଜ କୁକୁଡ଼ା କଡ଼କନାଥ କୁକୁଡ଼ା ତେଣୁ ମୋତେ ବି କୁକୁଡ଼ାଙ୍କ ମାନଙ୍କ ଭିତରୁ ମୋତେ ବ୍ରଇଲର୍ କୁକୁଡ଼ାଟି ଭାରି ପସନ୍ଦ ଲାଗେ ସେମାନଙ୍କର ଯତ୍ନ ନିଏ ଗାଧୁଆ ପାଧୁଆ କରେ ସେମାନଙ୍କୁ ପରିଷ୍କାର କରେ ଘର ବଖରାଟେ ବି କରିଚି ଅଠରଟା କୁକୁଡ଼ା ରଖିଥିଲି ଆଉ ଏବେ ବି ରଖିଛି କୁକୁଡ଼ା ତାଙ୍କ ପାଇଁକା ଚୋକଡ଼ କିଲେ କିଲେ ଆଣିକି ଭାତରେ ଚକଟିକି ଦିଏ ତା'ପରେ ମୁଗ ଡ଼ାଲି ତା'କୁ ସବୁ ପେଷେ ଗହମ ତା'କୁ ପେଷାପେଷି କରିକି କୁକୁଡ଼ାମାନଙ୍କୁ ଖାଇବାକୁ ଦିଏ ସେମାନେ ବି ଭଲ ନିରୋଗୀ ରୁହନ୍ତି ଆଉ ଡ଼ାକ୍ତରଙ୍କଠୁ ବି ଔଷଧପତ୍ର ଆଣିକି ବ୍ୟବହାର କରେ ମୋତେ ପଶୁପକ୍ଷୀ ରଖିବାକୁ ଭାରି ଭଲ ପାଏ ଆଉ ସେଥିପାଇଁକା ମୁଁ ବ୍ରଇଲର୍ କୁକୁଡ଼ା ରଖିବା ପାଇଁକା ଇଏ କରୁଛି ଆଉ ଏଥିପାଇଁକା ଲୋନ୍ଫୋନ୍ କରିକି ବି କୁକୁଡ଼ାଫୁକୁଡ଼ା ମୁଁ ଉଠଉଛି ତା'ପରେ କୁକୁଡ଼ାଙ୍କୁ ରଖିଲେ ଭାରି ବହୁତ ଲାଭ ଆମେମାନେ ନେଇ ଆଣିକି ଥୋଇ ପାରିଲେ ଜିନିଷଟା ଭଲ ହେବ ତା'ପରେ ଜିନିଷ କୁକୁଡ଼ାରେ ଯିଏ କରିପାରିବ ସେ ଜିନିଷ ପରିଶ୍ରମ ସିନା କିନ୍ତୁ ଜଣାପଡ଼ିବନି ବହୁତୁ ଉତ୍ପାଦନ ବହୁତ ପଇସା ମିଳିବ ଏଥିରେ ଯିଏ କରିବ ସିଏ କିନ୍ତୁ ଲାଭ ଅଂଶଟା ଠିକ୍ ଜାଣିପାରିବ